ଯେବେଠାରୁ ମୋବାଇଲ ମଣିଷ ହାତରେ ପଡ଼ିଲା ସେବେଠାରୁ ଯୁଗ ପରିବର୍ତ୍ତନ ହେଲା ପରି ଲାଗେ ଆଧୁନିକ ଯୁଗରେ ଟେକ୍ନୋଲୋଜି ଏତେ ବଢ଼ିଯାଇଛି ଯେ ମଣିଷ ଘରେ ଥାଇ ସବୁ ପ୍ରକାର ସୁବିଧା ହାସଲ କରିପାରୁଛି କେଉଁଠିକି ଯିବାକୁ ହେଲେ ଘରେ ଥାଇ ଟିକେଟ୍ ବୁକ୍ କିଛି ଖାଦ୍ୟ ଦରକାର ହେଲେ ଫୋନ୍ ଦ୍ଵାରା ମଗାଇ ହେବ ଯଦି ଆପଣ କେଉଁଠି ରାସ୍ତା ଭୁଲିଗଲେ ମୋବାଇଲ ପାଖରେ ଥିଲେ ଗୁଗୁଲ ସର୍ଚ କଲେ ରାସ୍ତା ଖୋଜି ପାଇବେ ପ୍ଲାଟଫର୍ମ ଭୁଲିଗଲେ ମୋବାଇଲ ସର୍ଚ କଲେ ଜଣାପଡ଼ିଯିବ ଆଜିକା ଯୁଗରେ ପ୍ରତ୍ୟେକ କାର୍ଯ୍ୟରେ ଟେକ୍ନୋଲୋଜିର ବ୍ୟବହାର ହେଉଛି ଏବଂ ଏହାଦ୍ୱାରା ମଣିଷ ସୁଖ ଶାନ୍ତିରେ ବଞ୍ଚୁଛି